ମୁଁ ଛୁଟିରେ ପୁରୀ ବୁଲିବାକୁ ଯାଇଥିଲି କାରଣ ସେହି ସ୍ଥାନ ଏଥିପାଇଁ ମୋତେ ଭଲ ଲାଗେ ଯେ ସେଠାରେ ଶ୍ରୀମନ୍ଦିରରେ ଯାଇ ତିନି ଠାକୁର ଯଥା ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କଲେ ମନକୁ ଆନନ୍ଦ ମିଳେ ଏବଂ ସମୁଦ୍ର କୂଳରେ ମଧ୍ୟ ବୁଲିବା ପାଇଁ ବହୁତ ଖୁସି ଲାଗେ ଏବଂ ଆନନ୍ଦ ବଜାରରେ ବସି ଅଭଡ଼ା ଖାଇବା ପାଇଁ ମୋତେ ଭଲ ଲାଗେ ତେଣୁ ମୁଁ ଛୁଟିରେ ପୁରୀ ବୁଲିବାକୁ ଯାଇଥିଲି